ମାଛ ଧରିବାକୁ ଗଲେ ଆମେ ଯାଉ ଫାର୍ଷ୍ଟ୍ ଆମ ଛୋଟ ବେଳୁ ପାଠ ପଢ଼ିଲା ବେଳେ ଆମେ ଯାଉ ନଦୀକୁ ଗଲାବେଳେ ବନିଶୀ କଣ୍ଟା ନେଉ ଜାଲ ସୂତା ନେଉ ଜିଆ ଗୁନ୍ଥିକି ନେଉ ଆଉ ନହେନେ ଅଟା ଗୁଲି ନେଉ ନଦୀରେ ପକଉ ଚିଙ୍ଗୁଡ଼ି ମାଛ ଧରୁ ସବୁ ଭଲ ଭଲ ମାଛ ଧରୁ ନଦୀରେ ଭଲ ଲାଗେ ଧରିବା ପାଇଁ ନୁଚିକି ସ୍କୁଲ୍ରୁ ପଳେଇ ଆସୁ ମାଛ ଧରିବା ପାଇଁ ଆମ ଗାଁରେ ପୋଖରୀ ସେଇ ଦଶଟା ଖଣ୍ଡେ ଅଛି ଗାଁ ମାନେ ଯେତେବେଳେ ଲିଜ୍ ନିଅନ୍ତି ମାଛ ଧରାଳି ଡ଼କା ଯାଏ ଜାଲ ଆଣନ୍ତି ତାଙ୍କ ଜରି ଆଣନ୍ତି ତାଙ୍କର ମୁଣ୍ଡୁଳି ଜାଲ ଫିଙ୍ଗା ଜାଲ ବଡ଼ ଜାଲ ସବୁ ଧରିକି ଆସନ୍ତି

ଗାଁରେ ଚୁଲି ଧରାଯାଇକି ମାଛ ଧରାଯାଏ ଗଡ଼ିଆ ବଡ଼ ବଡ଼ ଗଡ଼ିଆ ଧରାଯାଏ ଆଠ ଦଶଟା ଗଡ଼ିଆ ଗଡ଼ିଆ ମରାଯାଏ ମାଛ ଧରୁ ଆମେ ବସିକି ଯାଇକି ଏଇ ସବୁ କଲାବେଳେ ଆମକୁ ବହୁତ ଭଲ ଲାଗେ ଏଇ ଆମେ ଏଇ ପ୍ରସ୍ତୁତ ହେଉ ମାଛ ଧରିବା ପାଇଁ ସବୁ ସାମଗ୍ରୀ ନେଇକି ଯାଉ